ଭାରତୀୟ ଲୋକମାଣେ ଲୋକପ୍ରିୟ ଜିନିଷ ଦେଖିବା ପାଇଁ ବହୁତ ଭଲ ଲାଗେ ତାଙ୍କର ଯେମିତି ଯାତ୍ରା ନାଟକ ନାଚ ଗୀତ ଖେଳ ଇତ୍ୟାଦି ସମସ୍ତଙ୍କର ମନୋରଞ୍ଜନ କରେ ଯେମିତିକି ଆମର ଶୀତ ଟାଇମ୍ରେ ଯାତ୍ରା ଦେଖଉଛନ୍ତି ଯେଉଁ ବାହାର ଲୋକମାନେ ଯାତ୍ରା କରୁଛନ୍ତି ସମସ୍ତେ ରାତିରେ ଦଲ ହେଇକି ଏକାଠି ହୋଇକି ସମସ୍ତେ ଯାତ୍ରା ଦେଖିବାକୁ ଯାଆନ୍ତି ଖୁବ୍ ମନୋରଞ୍ଜନ ହୁଏ ତାଙ୍କର

ଲୋକମାନେ ପୂଜାରେ ନାଚ ପ୍ରତିଯୋଗୀତା ରଖନ୍ତି ସେଇଥିରେ କୁଣି କୁଣି ପିଲାମାନେ ସମସ୍ତେ ଭାଗ ନିଅନ୍ତି ସେଇଠି ସମସ୍ତେ ନାଚ କରନ୍ତି ଗୀତ କରନ୍ତି ସମସ୍ତ ଲୋକମାନେ ସେଇଟା ଦେଖିକି ମନୋରଞ୍ଜନ ହେଉଛି ତାଙ୍କର ଆଉ ସେମାନେ ବହୁତ ଖୁସି ହେଇଥାଏ କାରଣ ଏମିତି ପ୍ରକାରର ଅନୁଷ୍ଠାନ ଦେଖିବାକୁ ଲୋକମାନେ ବେଶୀ ଚାହୁଁଛନ୍ତି କାରଣ ଏଇଟା ଦେଖିଲେ ଲୋକମାନଙ୍କର ବହୁତ ସମୟ କମିଯାଏ ଅଧିକ ସମୟ ତାଙ୍କର କଟିଯାଏ ସେଇଥିରେ ସେଇଥିପାଇଁ ସମସ୍ତେ ଏଇସବୁ ଦେଖିବା ପାଇଁ ମନ ହେଉଛି ତାଙ୍କର ସେଥିପାଇଁ ଲୋକମାନେ ଏହି ପ୍ରକାରର ଅନୁଷ୍ଠାନ ସବୁବେଲେ କରନ୍ତି